ସୂରିଆର ଇଡ଼କ୍ସନ୍ ଚୁଲାଟେ ଆନିଥିଲୁଁ ସେଟା ବର୍ଷେର ଗ୍ୟାରେଣ୍ଟି ଦେଇଥିଲା ଚଲ୍ବା ଭଲ୍ ଚଲ୍ବା ଝଟଁକା ନାଇ ମାରେ କମ୍ ବିଲ୍ ଉଠିବା ବଲିକରି ସେଥି ସବୁଥି ରାନ୍ଧି ହୁଏ ପିତଲ୍ କଂସା ଷ୍ଟିଲ୍ ହର୍ ଜିନିଷଥି ରାନ୍ଧି ହଉଛେ ସେଟା ଯେ ସେଟା ଚଲଉଥିଲୁ ଇଟା ଛଅ ମାସ୍ ସାତ୍ ମାସ୍ ନେଇଯାଏ ଆଉ ନସିଗଲା ବୋଲେ ଦୋକାନ୍କେ ନେଇ ଥିଲୁ ଦୋକାନ୍ବାଲା ବର୍ଷେ ଯେହେତୁ ଗେରେଣ୍ଟି ଦେଇଥିଲା ମେସିନ୍ର ସେ ନୂଆଟା ଦେଇଛେ ଆଉ ସେଟା ଚଲଉଛୁଁ ଆଉ ଦେଖୁଁ କେତେଦିନ୍ ହେଟା ବି ସବୁଥି ରାନ୍ଧି ହଉଛେ କମ୍ ଜହ ବି କରିହେବା ସବୁତି ଷ୍ଟିଲ୍ ବି ବସେଇ ହଉଛେ ରଙ୍ଗଟା ବସେଇ ହଉଛେ ପିତଳଟା ବସେଇ ହଉଛେ ସେଦିନେ ଆମେ ରାନ୍ଧୁଛୁ ଯଦି ନଶିଯିବା ଛଅ ମାସ୍ ଆଉ ଡେଟ୍ ଅଛେ ଯଦି ନଶିଯିବା ପରେ ସେଟା ତୁମେ ଯଦି ସଜାବ ନିଜେ ପଇସା ଦେବ ବୋଲି କହିଥିଲା ନିଜେ ସଜାମୁ ବେଲେ ସେଟା ପଇସା ଦେମୁ ଆମେ